ଭାରତ ହେଲା ଆମର କୃଷି ପ୍ରଧାନ ଦେଶ ଯାହାକି ସମସ୍ତେ ଚାଷ ଉପରେ ନିର୍ଭର କରି ଚଳନ୍ତି ଚାଷ ମଧ୍ୟ ଅଳ୍ପ ବହୁତ ସମସ୍ତେ କରୁଛନ୍ତି ତ ବର୍ତ୍ତମାନ ଯେଉଁ ପରିସ୍ଥିତି ଏଆଡ଼େ ବିହନ ସାରର ମୂଲ୍ୟ ଅଧିକ ଅଛି ଯାହା ଫଳରେ କି ଚାଷୀ ଚାଷ କରିବାଟା ଅସମ୍ଭବ ହେଉଛି ଯଦି କିଛି ସରକାର ରିହାତି ମିଳନ୍ତା ବା କିଛି ଯଦି ଏ ସରକାର ତରଫରୁ ମିଳନ୍ତା ତା'ହେଲେ ସମସ୍ତେ ଆଗ୍ରହ ହୋଇ ଚାଷ କରିବା ପାଇଁ ଆଗେଇ ପଡ଼ନ୍ତେ କିନ୍ତୁ ଧୀରେ ଧୀରେ ଚାଷୀ ସଂଖ୍ୟା ଦେଶରେ କମି ଯାଉଛି ଆଉ ମୁଁ ଯେହେତୁ ଚାଷ କରିଆସିଛି ଲାଭ ହେଉ କ୍ଷତି ହେଉ ଯାହାକି ମୁଁ ଚାଷ କରିଚାଲିଛି ବିଭିନ୍ନ ପ୍ରକାରର ସବୁ ଧାନ ଗହମ ବାଦାମ ଏଇ ପନିପରିବା ସବୁ ଏ ଇତ୍ୟାଦି ବିଭିନ୍ନ ପ୍ରକାରର ଚାଷ ହେଉଛି ଯେ ସରକାର ତରଫରୁ ଯଦି ଲୋନ୍ ଆକାରରେ କିଛି ସହାୟକ ସାହାଯ୍ୟ ମିଳୁଛି ତ ସୁଧ ନାହିଁ ବୋଲି ଘୋଷଣା ହେଉଛି କିନ୍ତୁ ସୁଧ ଦିଆଯାଉଛି ଏଣୁ କରି ଚାଷ କରିବାଟା ଅସମ୍ଭବ ହୋଇଯାଉଛି ସେହି ଯଦି ସରକାରୀ ସାହାଯ୍ୟ ମିଳନ୍ତା ତା'ହେଲେ ସମସ୍ତେ ଆଗେଇ ଚାଷ କରିବା ପାଇଁ ଆଗଭର ହୋଇ ଚାଷ କରନ୍ତେ ଆଉ ଚାଷୀ ସଂଖ୍ୟା ଧୀରେ ଧୀରେ କମି ଗଲେ ଚାଷ ଯଦି ଅମଳ ଯଦି କମିଯାଏ ତା' ହେଲେ ତ ଖାଦ୍ୟ ଅଭାବ ହୋଇଯିବ ଯାହା ଫଳରେ କି ଖାଇବା ପାଇଁ ଲୋକ ହଇରାଣ ହେବେ ସେଇଆ ଭାବି ସମସ୍ତେ ଯଦି ଚାଷ କରିବେ ତା' ହେଲେ ଦେଶର ଅଭାବ ରହିବନି ଅଭାବ ସବୁ ଦୂର ହୋଇଯିବ ସମସ୍ତେ ଆନନ୍ଦରେ ରହିବେ ଚଳିବେ ତେଣୁ କରି ଅନୁରୋଧ କରୁଛି କିଛି ସରକାରୀ ସାହାଯ୍ୟ ଆକାରରେ ଯଦି ଯୋଗେଇ ଦିଆଯିବ ଚାଷୀ ମାନଙ୍କୁ ସମସ୍ତେ ଚାଷ କଲା ମାନେ ଆମ ଦେଶର ଅଭାବ ରହିବନି ସମସ୍ତେ ଖୁସିରେ ଚଳିବେ ଆଉ ଦେଶ ଆଗେଇବ ଆଉସବୁ କିଛି ନିର୍ଭର କରେ ଚାଷ ଉପରେ ଚାଷ ନକଲେ ସବୁ ଖାଦ୍ୟ ଅଭାବ ବିଭିନ୍ନ ପ୍ରକାରର ସବୁ ଅସୁବିଧା ଦେଖା ଦେବ ତେଣୁ ଯଦି ସରକାରୀ କିଛି ସୁବିଧା ଅନୁଦାନ ମିଳନ୍ତା ତା'ହେଲେ ଆଉ ସମସ୍ତେ ଉପକୃତ ହୁଅନ୍ତେ